ରୋଷେଇ କରିବା କେବଳ ମହିଳାଙ୍କ କାମ ନୁହେଁ କାହିକିଁ ନା ଆଜିକାଲି ପୁରୁଷ ଏବଂ ମହିଳା ଦୁହେଁ ସମାନ ଓ ମହିଳାମାନେ ଆଜିକାଲି ସବୁପ୍ରକାର କାମ ବି କରିପାରୁଛନ୍ତି ଯେମିତି କି ଅନ୍ୟାନ୍ୟ ସଂସ୍ଥା ଗୁଡ଼ାକ ଅଛି ହେ ସଂସ୍ଥା ଗୁଡ଼ାକ ଯାଇକି ସେ ନିଜର ନିଜେ ସବୁକିଛି କାମ କରି ନିଜେ ସ୍ୱାବଲମ୍ବୀ ହୋଇ ବଞ୍ଚି ପାରୁଛନ୍ତି ପୁରୁଷମାନେ ରୋଷେଇ କରିବା ଉଚିତ୍ କାହିଁକି ନା ଯେବେ ସେ ବାହାରକୁ ଯାଉଛନ୍ତି ସେତେବେଳେ ତାଙ୍କ ପାଖରେ କେହି ଫ୍ୟାମିଲି ଲୋକ ନଥାନ୍ତି ଓ ସେ ଯେ କୌଣସି ସୁବିଧା ହେଉ କିମ୍ବା ଅସୁବିଧା ହେଉ ସେ ସେଗୁଡ଼ାକ ସେ ନିଜେ ସବୁକୁଛି ନିଜେ କରିବାକୁ ପଡ଼ିଥାଏ ତ ସେଥିପାଇଁ ପୁରୁଷ ମହିଳା ଦୁହେଁ ସମାନ କାହା ମଧ୍ୟରେ ପାର୍ଥକ୍ୟ ଦେଖିବା ଉଚିତ ନୁହେଁ ପୁରୁଷ ମହିଳା ଦୁଇଜଣ ଯାକ ରୋଷେଇ କରିବା ଉଚିତ୍